ଆମ ରାଜ୍ୟ ଓଡ଼ିଶା ଯାହାକି ମୁଖ୍ୟ ଭାଷା ହେଉଛି ଓଡ଼ିଆ ଏବଂ ଏହି ଓଡ଼ିଆର ଦେବତା ହେଉଛନ୍ତି ଶ୍ରୀଜଗନ୍ନାଥ ଯାହାଙ୍ଗୁ ଓଡ଼ିଆଙ୍କ ଦେବତା ବୋଲି କୁହାଯାଏ ସେଥିପାଇଁ ଓଡ଼ିଆ ଭାଷାକୁ ଆମେ ସର୍ବ ପ୍ରଥମେ ଉଚ୍ଚାଙ୍ଗ ଭାବିବା ଉଚିତ୍ ଯାହା ମାଧ୍ୟମରେ ଓଡ଼ିଆ ଆମ ରାଜ୍ୟଭାଷା ହେଇଥିବା ଯୋଗୁଁ ଆଜି କିନ୍ତୁ ବହୁ ପଛରେ କିନ୍ତୁ ଆମେ ଓଡ଼ିଆ ଭାଷାକୁ ଉଚ୍ଚକୋଟି କରିବାକୁ ହେଲେ ପ୍ରଥମେ ଆମେ ସମସ୍ତଙ୍କ ଭିତରେ ଓଡ଼ିଆ ଭାଷା କହିବା ଦରକାର ଯାହାକି ଓଡ଼ିଶାବାସୀ ମାନଙ୍କୁ ଆଗରେ ଛିଡ଼ା କରିବାରେ ସଶକ୍ତି ଦେବ ଏବଂ ଓଡ଼ିଆ ଭାଷା ଦ୍ୱାରା ଆମ ଦେଶର ମଧ୍ୟ ନାମ ଓଡ଼ିଶାରେ ରହିଯିବ କାରଣ ଆମ ଦେଶ ମଧ୍ୟରେ ବହୁଲୋକ ଇଂରାଜୀ କହିଥାନ୍ତି ହିନ୍ଦୀ କହିଥାନ୍ତି କିନ୍ତୁ ଓଡ଼ିଆର କିଛି ପ୍ରାଧାନ୍ୟ ନଥାଏ ଯେହେତୁ ଓଡ଼ିଆର ପ୍ରାଧାନ୍ୟ ନଥାଏ ଆମେ ଏହି ମାଧ୍ୟମରେ ଓଡ଼ିଆ ଭାଷାକୁ ବହୁତ ଉଚ୍ଚାଙ୍ଗ କରିଲେ ଏବଂ ଉଚ୍ଚକୋଟିର କରିଲେ ଏବଂ ଉଚ୍ଚ ସ୍ଥାନରେ ବସାଇଲେ ଆଉ ଆମେ ସମସ୍ତେ ମିଳିମିଶି ଆମେ ଭାଷା ଓଡ଼ିଆ କହିଲେ ତା'ହେଲେ ଯାଇ ଆମ ଓଡ଼ିଆ ଭାଷା ଓଡ଼ିଶାର କ'ଣ ସମଗ୍ର ଭାରତରେ ସ୍ଥାନ ପାଇବ ନଚେତ୍ ଆମ ଓଡ଼ିଆ ଭାଷା ନୀଚ ହୋଇ ରହିଯିବ ଅନ୍ୟଭାଷା ଗୁଡ଼ିକ ବିକାଶକୁ ମଧ୍ୟ ଆମ ଓଡ଼ିଆ ଭାଷା ପ୍ରଭାବିତ କରିଥାଏ ଯେମିତିକି ଆମେ ପ୍ରାୟତଃ ସମୟରେ ଓଡ଼ିଆ ଭାଷା ବଦଳରେ କିଛିଟା ରିମିକ୍ସ୍ ଶବ୍ଦ ପୂରେଇ ଦେଇଥାଉ ଯେମତି ଇଂଲିଶ୍ ଇଂରାଜୀ ଏବଂ ମରାଠୀ ହିନ୍ଦୀ ମୁଖ୍ୟତଃ ଇଂରାଜୀ ହିନ୍ଦୀକୁ ଆମେ ଓଡ଼ିଆ ଭାଷାରେ ପ୍ରଭାବିତ କରିଥାଉ ଓଡ଼ିଆ ଭାଷାରେ ମଧ୍ୟରେ ମଧ୍ୟ ଇଂରାଜୀ ଭାଷା ପ୍ରଭାବିତ ହୋଇଥାଏ ତେଣୁ ଆମେ ଇଂରାଜୀ ନକହି ଓଡ଼ିଆ କହିବାଟା ଉଚିତ୍